ହ୍ୟାଲୋ ମାହାନ୍ତ ଟ୍ରାଭେଲ୍ସ୍ ଏଜେନ୍ସିରୁ ଆପଣ କହୁଛନ୍ତି ତ ମୁଁ ଶ୍ରୀ ମଧୁସୂଦନ ବେହେରା କହୁଥିଲି ସଂସାରରୁ ମୋର ଆସନ୍ତା ଦଶ ତାରିଖ ପୁରୀ ଯିବାର ଅଛି ସେଥିପାଇଁ ମୋର ଗୋଟେ କାର୍ ଦରକାର ହେଉ ଥିଲା ଆପଣଙ୍କର ଗାଡ଼ି ଆଭେଲେବଲ୍ ଅଛି ଅଛି କି ନାହିଁ ଆପଣ ମୋତେ ଦଶ ତାରିଖ କି ଦେଇପାରିବେ କି ନାହିଁ ଆଉ ଟିକିଏ ଜଣେଇଥିଲେ ଭଲ ହୁଅନ୍ତା ଯଦି ଫାଙ୍କା ଅଛି ତେବେ ଗୋଟେ ଗାଡ଼ି ବୁକିଂ କରି ଦେଇଥାନ୍ତୁ